ଆମ ଘର ଗାଁ ଭିତରେ ଆଉ ଜଣେ ମତ୍ସ୍ୟଜୀବି ହେଉଛି ସିଏ କେଉଟ ତାଙ୍କର ସିଏ ଛକରେ ରହୁଛନ୍ତି ଛକରେ ରହୁଛନ୍ତି ପ୍ଲସ୍ ସିଏ ଗାଁ ଲୋକ ନୁହେଁ ସିଏ କୁଆଡ଼ୁ ଆସିକି ରହିଛନ୍ତି ତାଙ୍କର ଯଦି କ'ଣ ପର୍ବପର୍ବାଣି ହେଉଥିବ ସିଏ ତାଙ୍କ ଗାଁକୁ ଯାଉଥିବେ ପାଳନ କରିବା ପାଇଁ ତାଙ୍କ ଘର ଛକରେ ହେଲେ ଆମ ଘର ଗାଁ ଭିତରେ ପ୍ରାୟେ ଦେଢ଼ କିଲୋମିଟର ବାଟ ଆଉ ଆମର ତାଙ୍କ ସହିତ ଏତେ କନେକ୍ସନ୍ ନାହିଁ ତାଙ୍କର ପର୍ବପର୍ବାଣି ବିଷୟରେ ମୁଁ ଏତେ ଜାଣିନି ତାଙ୍କର ପର୍ବପର୍ବାଣି ସିନା ଚାରି ଆଠ ଘର ଥିଲେ କ'ଣ ପର୍ବପର୍ବାଣି କଲେ ହଁ ସାଙ୍ଗସାଥିରେ ଜାଣନ୍ତୁ କି କ'ଣ କରନ୍ତୁ ତାଙ୍କର ତ ଯାହା ପର୍ବ ପଡ଼ିଲେ ସେ ଗାଁ ଭିତରେ ତାଙ୍କ ଗାଁକୁ ଯାଉଥିବେ ପ୍ଲସ୍ ସେମାନେ ଛକରେ ଆମେ ଗାଁ ଭିତରେ ତାଙ୍କ ପର୍ବପର୍ବାଣି ବିଷୟରେ ମୁଁ ଏତେ କିଛି ଜାଣିନି ଜାଣିଥିଲେ ସିନା କହିମି